ଆମ ଗାଁରେ ଆମେ ଘର ତିଆରି କଲେ ଆମେ ପ୍ରଥମେ ବାସ୍ତୁ ବିଶେଷଜ୍ଞମାନଙ୍କୁ ଡାକିଥାଉ କେଉଁ ଜାଗାରେ ଘରଟା ତିଆରି କଲେ ଠିକ୍ ହେବ ଆମମାନଙ୍କୁ ଠିକ୍ ସୁବିଧା ମିଳିବ ନହେଲେ ଆଜିକାଲି ଯଦି ଆମେ କାହାକୁ ନଡାକି ଘର ତିଆରି କରିଦେଇଥାଉ ବିଭିନ୍ନ ପ୍ରକାର ଅସୁବିଧାର ବି ଆମେ ସମ୍ମୁଖୀନ ହୋଇଥାଉ ସେମାନେ ଆସିବେ କହିବେ ଏ ଘରଟା ଏଇଟା ଭାଙ୍ଗ ଏଇଟା ସେଠି ହେଉଛି ଏଇଟା ସବୁ ଅସୁବିଧା ହେଉଛି ସବୁ କ୍ଷେତ୍ରରେ ଅସୁବିଧା ହୋଇଥିବାରୁ ଆମେ ବାସ୍ତୁ ବିଶେଷଜ୍ଞମାନଙ୍କୁ ଡାକିଥାଉ ସେମାନେ ଆସି ଘରର ମାନେ ଜାଗାଟାକୁ ଠିକ୍ ଠାକ୍ କରିସାରିଲା ପରେ ତା'ପରେ ଆମେ ପଣ୍ଡିତମାନଙ୍କୁ ଡାକିଥାଉ ପଣ୍ଡିତମାନେ ବି କହନ୍ତି ଭଲ ଶୁଭ ପକାଅ ଭଲ ଦିନରେ ଶୁଭ ପକାଅ ତା'ପରେ ହୋମ ହୁଏ ଘର ପ୍ରତିଷ୍ଠା ହୁଏ ଘର ତିଆରି ହୁଏ କେଉଁଠି ବେଡ୍ରୁମ୍ ହେବ କେଉଁଠି ତୁମ ରୋଷେଇଘର ହେବ କେଉଁଠି ତୁମ ଦିଅଁଙ୍କ ଘର ହେବ ସବୁ ଜିନିଷ ସେମାନେ ଆମକୁ ଶିଖାଇ ଦେଇଥାନ୍ତି ଯାହାଫଳରେ ବି ଆମେ ଠିକ୍ ଠାକ୍ ଭାବରେ ଆମେ ଘର ତିଆରି କରିଥାଉ ଆଉ ପଣ୍ଡିତମାନଙ୍କ ଦ୍ଵାରା ଆସିଲେ ସେମାନେ ହୋମ କରନ୍ତି ହୋମ କଲେ କ'ଣ ଗ୍ରହ ଶାନ୍ତି ହୁଏ ଘର ସବୁ କ୍ଷେତ୍ରରେ ଭଲ ହୁଏ ସେଥିଲାଗି ଆମେ ଘର ପ୍ରତିଷ୍ଠା ମଧ୍ୟ କରିଥାଉ ଆଉ ଆମେ ତ ଆଉ ଗାଁମାନଙ୍କରେ ଆଉ ଚାଳଘର ଦେଖିବାକୁ ମିଳୁନି ଆଜିକାଲି ତ ସମସ୍ତଙ୍କର ଛାତଘର ହୋଇଗଲାଣି ନା ତେଣୁକରି ସରକାରଙ୍କର ଯେଉଁ ବହୁପ୍ରକାର ଯୋଜନା ପାଇଥିବାରୁ ସେମାନେ ଆଉ ଚାଳଘର କରୁନାହାନ୍ତି ସେମାନେ ବି ସବୁ ଛାତଘର କରି ବହୁତ ଉପକୃତ ଲାଭ କରୁଛନ୍ତି